ଆମ ଓଡ଼ିଶାରେ ଆମେ ହଉଛୁ କଳାହାଣ୍ଡିଆ ଲୋକ୍ କଳାହାଣ୍ଡିରେ ବହୁତ ମାନେ ଆଜି ପର୍ଯ୍ୟନ୍ତ ବହୁତ ଗୁଡ଼ିଏ ନେତା ଅଛି ମାନେ ବହୁତ ଗୁଡ଼ିଏ ନେତା ଆସିଲେ ବହୁତ ଗୁଡ଼ିଏ ନେତା ପଳେଇଲେ ବହୁତ ମାନେ ଏନ୍ତା କାମ୍ ଯାକ୍ କରିଛନ୍ତି ଯେଉଁଟା କି ଆମ୍କେ ନିକେ ମାନେ ଉନ୍ନତି କ୍ଷେତ୍ରରେ ଆଗେଇ ନେଇଛି ଆରୁ ଓଡ଼ିଶାରୁ ଆପଣ ନି କେ ଜାଣି ଥିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ କି ଦୀର୍ଘ ପାଞ୍ଚ୍ଟା ଇଲେକ୍ସନ୍ ହେଲା ପଚିଶି ବର୍ଷ ହେଲା ଧରି ନି କା ସ୍ତବ୍ଧ କରି ଯାଉଛନ୍ତି କଳାହାଣ୍ଡି ମାଟିକୁ ଆଉ ଓଡ଼ିଶା ମାଟିକୁ ବି ତ ସେମାନଙ୍କ ମଧ୍ୟରୁ ଆମ କଳାହାଣ୍ଡିର କଥା ମୁଁ କହିବି ସାର୍ ମୁଁ ତ ଜାଣିନି କଳାହାଣ୍ଡି ନିକା ଆମର ଥିଲା ଧନେଶ୍ୱର ମାଝି ବୋଲି ଲୋକ୍ ଥିଲେ ନର୍ଲା ବ୍ଲକ୍ର ଅନିକା ବାଚସ୍ପତି ଭାବେ ଥିଲେ ସେମାନେ ଯେଉଁଟା ଆମେ କହୁଛୁ ତ ସେ ଆମର ଏରିଆକୁ ବହୁତ ଡେଭ୍ଲପ୍ କରିଥିଲେ ଯେମିତି ଏନିକା ଏଇ ଆମର ଏ ମିଡ଼୍ଡ଼େ ମିଲ୍ ହେଲା ତା'ପରେ ଲାଇବ୍ରେରୀ ଯାକ ହେଲା ଲାଇବ୍ରେରୀ ଯୋଗେଇ ଦଉ ଥିଲେ ଖେଳ ପ୍ରତି ନିକେ ସେମାନେ ପ୍ରୋତ୍ସାହନ ଦଉ ଥିଲେ ଆମ୍କେ ତା'ପରେ ବହୁତ ପଇସା ପତ୍ର ବି ଖର୍ଚ୍ଚ କରୁଥିଲେ ଆମରି ଲାଗି ଆଉ ସେମାନଙ୍କ ଲାଗି ନିକା ତାଙ୍କ ଦ୍ୱାରା ବହୁତ୍ ଉପକୃତ ବି ହେଇଛୁ ସାର୍ ଆଉ ସେ ଏବେ ବି ଅଛନ୍ ଆମର୍ ଲାଗି ଆମର୍ ଲାଗି ବହୁତ୍ କାମ୍ କରୁସନ୍ ଆର୍ ନିକେ ତାଙ୍କର ଟିକେ ବହୁତ୍ ଉପକୃତ ହଉଛୁ ଆମେ ପିଲାମାନ ଯୁବ ପିଢ଼ି ଯେତିକି ଅଛନ୍ ବହୁତ୍ ତାଙ୍କର ଲାଗି ନିକା ବହୁତ୍ ମାନେ ବହୁତ୍ ସୁବିଧା ମାନ୍ ପାଉଛନ୍